ଆଜ୍ଞା ନମସ୍କାର ମୁଁ ରମେଶ କୁମାର ସ୍ୱାଇଁ କହୁଛି ଏ ମୁଁ ମାଛ ଧରୁଥିବା ସେ ମାଛମାନଙ୍କର ନାଁ ହେଉଛି ଆମର ଶେଉଳ ଚିଙ୍ଗୁଡ଼ି କେରାଣ୍ଡି ଭାକୁର ରୋହି ଗଡ଼ିଶା ସିଙ୍ଗି ଏମିତି କିଛି ମାଛ ମୁଁ ଧରେ ସବୁଠୁ ଅଧିକ ଚାହିଦା ରହୁଛି ଶେଉଳମାଛର ସବୁଠୁ ଅଧିକ ଚାହିଦା ଦାମ୍ ହେଉଛି ଶେଉଳ ମାଛର ଯାହାର ଶେଉଳର ଦାମ୍ ସଦାବେଳ ପାଇଁ ହାଇଏଷ୍ଟ ରୁହେ ଆଉ ଶେଉଳର ଦାମ୍ କେ ଜି ପାଖାପାଖି ଦୁଇଶହ ଚିଙ୍ଗୁଡ଼ି ଚିଙ୍ଗୁଡ଼ିର ରୁହେ ଶହେ କି ଦେଢ଼ଶହ ଭାକୁରର ଶହେଅଶୀ ମିଟିକାଳୀର ହେଉଛି ଶହେଷାଠିଏ ରୋହିର ଶହେନବେ ଏମିତି ଦାମ୍ ସବୁ ରୁହେ ସବୁଠାରୁ ଅଧିକା ମାଛ ଧରିହୁଏ ଆମର କେରାଣ୍ଡି ମହୁରାଳୀ ଯେଉଁ ଛୋଟଛୋଟ ମାଛ ସିଏ ଅଧିକା ଧରିହୁଏ କାରଣ ସେମାନେ ଅତି ଶୀଘ୍ର ଧରା ପଡ଼ିଯାଆନ୍ତି ତାଙ୍କୁ ଧରିବା ପାଇଁ ବେଶୀ ସମୟ କଷ୍ଟ ଲାଗେନି କେରାଣ୍ଡି ମହୁରାଳୀ ଏ ଯେଉଁ ଛୋଟ ଛୋଟ ମାଛ ଚୁନାମାଛ ଇଏ ଅଧିକା ଧରିହୁଏ